ମୋର ପ୍ରିୟ ଫଟୋଗ୍ରାଫର୍ଙ୍କ ନାମ ହେଉଛି ତପନ କୁମାର ମହାନ୍ତ ସିଏ ବହୁତ ଭଲ ଫଟୋ ଉଠାନ୍ତି ଆମ ବାହାଘରରେ ମଧ୍ୟ ତାଙ୍କୁ ଡକା ହୋଇଥିଲା ସିଏ ବହୁତ ସୁନ୍ଦର ଫଟୋ ଉଠାଇକି ଧୋଇକି ଆଣି ଦେଇଥିଲେ ସିଏ ଯେତିକି ବି ଉଠାଇଥିଲେ ଫଟୋ ସେସବୁ ବହୁତ ବହୁତ ଭଲ ଭାବରେ ବହୁତ ଭଲ ଉଠାଇଥିଲେ ଆମ ଘରର ସମସ୍ତଙ୍କର ଫଟୋ ଉଠାଇଥିଲେ ସମସ୍ତେ ବହୁତ ଖୁସି ହୋଇଥିଲେ ସେ ଫଟୋ ଦେଖିକି ସବୁ ଫଟୋ ଆମେ ଆଣିକି ଘରେ ଟାଙ୍ଗିକି ରଖିଥିଲେ ସେସବୁ ପରେ ଦେଖିଲା ପରେ ମତେ ବହୁତ ଭଲ ଲାଗେ ସେସବୁ ଫଟୋ ମୋ ବାହାଘର କଥା ମନେ ପଡ଼େ ସେସବୁ ଫଟୋ ଦେଖିଲା ମୋ ସ୍ୱାମୀ ମଧ୍ୟ ବହୁତ ଖୁସି ହୁଅନ୍ତି ସେସବୁ ଫଟୋ ଦେଖିକି ମୋ ପିଲାକୁ ବି ଏବେ ସେ ଫଟୋ ଦେଖାଏ ମୋ ବାହାଘର କଥା ମନେ ପଡ଼େ ସେସବୁ ଦେଖିଲେ ମୋ ନଣନ୍ଦ ବି ମୋ ନଣନ୍ଦ ବି ଗୋଟେ ଫଟୋଗ୍ରାଫର୍ ସିଏ ବି ବହୁତ ଭଲ ଫଟୋ ଉଠାନ୍ତି ମୁଁ କିଛି କାମ କରୁଥିବା ବେଳେ ବି ସିଏ ମୋ ଫଟୋ ଉଠାଇ ଦିଅନ୍ତି ବହୁତ ଭଲ ଭଲ ଫଟୋ ଉଠାନ୍ତି ସିଏ ସେ ବହୁତ ସେ ବହୁତ ଫଟୋ ମୋର ସେମିତି ଉଠାଇକି ଧୋଇକି ଆଣିକି ଆମେ ଘରେ ରଖିଛୁ

ସେ ବି ଜଣେ ଫଟୋଗ୍ରାଫର୍ କହିଲେ ଖରାପ ହେବନି ସେ ବି ବହୁତ ଭଲ ଫଟୋଗ୍ରାଫର୍ ଗୋଟେ ଆମେ ବହୁତ ସାରା ଫଟୋ ଉଠାଇକି ଘରେ ଟାଙ୍ଗିଛୁ ଆମ ଘରେ ଅଛି ସେସବୁ ଫଟୋ ଆମ ଘରେ କିଛି ପର୍ବପର୍ବାଣି ହେଲେ ଆମେ ସେ ଫଟୋ ସେ ସେ ଫଟୋଗ୍ରାଫର୍ଙ୍କୁ ଡାକିକି ଆମେ ଆମେ ଫଟୋ ଉଠାଇଥାଉ ସେ ବହୁତ କମ୍ ପଇସାରେ ମଧ୍ୟ ଫଟୋ ଉଠାଇ ଦେଇଥାନ୍ତି ଧୋଇକି ଦେଇଥାନ୍ତି ସେ ବହୁତ ଭଲ ଫଟୋ ଉଠାନ୍ତି ମୋର ପ୍ରିୟ ଫଟୋଗ୍ରାଫର୍ ହେଉଛନ୍ତି